ବଙ୍ଗାଳୀ ହିନ୍ଦୀ ବୋଲି ଅଞ୍ଚଳର ଅନ୍ୟ ଭାଷା ସହିତ ଓଡ଼ିଆ ଭାଷା ଜଡ଼ିତ ଏହିପରି ଭାବରେ ଯେ ଆମେ ଓଡ଼ିଶାରେ ରହୁଅଛୁ ତେଣୁ ଓଡ଼ିଆ ଭାଷା ଆମେ ବଙ୍ଗାଳୀ ହେଲେ ମଧ୍ୟ ଆମକୁ ଓଡ଼ିଆ ଆମର ମା ଆମେ ଓଡ଼ିଆ ଅଞ୍ଚଳରେ ରହୁଛୁ ତେଣୁକରି ଆମକୁ ଓଡ଼ିଆ ଅଫିସ କିମ୍ବା ଟାଉନରେେ ଗଲେ ଆମକୁ ଓଡ଼ିଆ କହିବାକୁ ପଡ଼େ କି ସ୍କୁଲ ବିଦ୍ୟାଳୟରେ ଗଲେ ମଧ୍ୟ ଆମକୁ ଓଡ଼ିଆ କହିବାକୁ ପଡ଼େ କାରଣ ଆମେ ଓଡ଼ିଶାରେ ସମସ୍ତେ ଓଡ଼ିଶାରେ ବାସ କରୁଛୁ ତେଣୁ ବଙ୍ଗାଳୀ ହିନ୍ଦୀ ଯେଉଁ ଯେଉଁ ଜାତିର ଲୋକ ରହୁ ନା କାହିଁକି ଓଡ଼ିଶାରେ ବାସ କଲେ ଓଡ଼ିଆ କହିବାକୁ ପଡ଼ିବ କାରଣ ସ୍କୁଲମାନଙ୍କରେ ସମସ୍ତେ ଓଡ଼ିଆ ଏକା କହିବ ତୁମେ ଯାହା ହେଲେ ବି ଓଡ଼ିଆ କହିବାକୁ ପଡ଼ିବ